ମୁଁ ବିଭିନ୍ନପ୍ରକାର ଫୁଲ ଫଳ ଗଛ ଲଗାଇଥାଏ ଫୁଲ ଗଛ ବହୁତ ଗୁଡ଼ିଏ ର ନାମ ହେଉଛି ଗୋଲାପଗଛ ମଡ଼ାଗଛ ଟଗରଗଛ ମନ୍ଦାରଗଛ ଏସବୁକୁ ବହୁତ ଭଲ ଭାବରେ ଯତ୍ନ ନେଇ ବଡ଼ କରାଯାଏ ବଡ଼ ହେଲେ ସେଇଥିରେ ଫୁଲଫୁଟି ସେଇଟା ଭଗବାନଙ୍କୁ ମଧ୍ୟ ପ୍ରାର୍ଥନା କରିବା ପାଇଁ ଫୁଲ ମଧ୍ୟ ବ୍ୟବହାର କରାଯାଏ ବହୁତ ଫଳ ଗଛ ମଧ୍ୟ ରହିଛି ଆମ୍ବ ପଣସ ସପୁରି କଦଳୀ ଡାଳିମ୍ବ ଏସବୁ ଫଳଗଛ ମଧ୍ୟ ରହିଛି ସେଇଠାକୁ ମଧ୍ୟ ବହୁତ ଯତ୍ନ ନେଇଥାଏ ସେହି ଗଛ ମଧ୍ୟ ବଡ଼ ହୋଇ ତାକୁ ମଧ୍ୟ ଭୋଗ ପ୍ରସାଦ କରିବା ପାଇଁ ଭଗବାନଙ୍କ ପାଖରକୁ ନେଇଥାଉ ଘରକୁ ମଧ୍ୟ ନେଇଥାଉ ବହୁତ ଜିନିଷ ସମସ୍ତଙ୍କୁ ମଧ୍ୟ ଦେଇଥାଉ ଖାଉ ସମସ୍ତେ ମଧ୍ୟ ଏକା ସାଙ୍ଗରେ ମିଶିକରି ଖାଇଥାଉ ସେଇଥିପାଇଁ ଆମେ ଫୁଲଗଛ ଏବଂ ଫଳଗଛ ଘରରେ ଲଗାଇଛୁ